ସ୍କୁଲ୍ ଟାଇମ୍ରେ ଆମକୁ ଯିବାକୁ ପଡ଼ୁଛି ଆଉ ସ୍କୁଲ୍ ପାଖରେ ବି ଆମର ଅଛି ପାଠ୍ୟକ୍ରମ ଅଛି ପିଲାମାନଙ୍କୁ ବି ବ୍ୟାଙ୍କରେ ବି ସବୁ ସୁଯୋଗ ମିଳୁଛି ଯେମିତିକି ଷ୍ଟାଇପେନ୍ ହେଲା ଏ ପିଲାଙ୍କର ଋଣ ମୁକ୍ତି ବି ଟିକେ ଇତ୍ୟାଦି ବି ବୟସରେ ଶିକ୍ଷା ହେବାକୁ ପଡ଼ୁଛି ଆଉ ସବୁବେଳେ ବି ଆମକୁ ସ୍କୁଲ୍ ଟାଇମ୍ରେ ବି ଭଲ୍ସେ ଯିବାକୁ ପଡ଼ୁଛି ଯାହାଫଳରେ ସ୍କୁଲ୍ରେ ବି ଆମକୁ ଖାଇବା ପିଇବାରେ ଭଲ ବି ସବୁ ଆଉ ବ୍ୟାଙ୍କରେ ବି କିଛି ଋଣ ଦେବାକୁ ବି ପଡ଼ୁନି କିନି ଯାହାକି ଆମକୁ ଗଭ୍ମେଣ୍ଟ ଆମକୁ ଟ୍ୟାକ୍ସ ଦେଉଛି ଯାହାକି ସେ ହେଉଛି ଷ୍ଟାଇପେନ୍ ଟଙ୍କା ଭଲ ମନ୍ଦରେ ବି ସବୁଥିରେ ହେଲ୍ପ କରୁଛି ଗଭ୍ମେଣ୍ଟ ଇଏ କରିଛି ସ୍କୁଲ୍ ପିଲାଙ୍କ ପାଇଁ କୌଣସି ଯେମିତିକି ଡ୍ରେସ୍ ଯୋଗାଉଛି ବହି ଯୋଗଉଛି ଖାଇବା ଯୋଗାଉଛି ଆଉ ସବୁଥିରେ ପ୍ରୋଗ୍ରାମ୍ରେ ବି ଆମକୁ ଭାଗ ନେବାର ସୁବିଧା ଦେଉଛି ଏହିପରି କାର୍ଯ୍ୟରେ ଆମକୁ ହେଉଛି ଆଉ ବ୍ୟାଙ୍କରେ ଋଣ କିଛି କିଛି ବି ନାହିଁ ଯାହାକି ଫଳରେ ଯାହାଫଳରେ ଶିକ୍ଷାରେ ବି ଆମକୁ ଆବଶ୍ୟକତା ରହୁଛି ଯୋଉଥିରେ ଆମେ ସବୁଥିରେ ବି ପାଠସାଠ ପଢ଼ିକିରି କିଛି କରିପାରୁ ୟେ କରିପାରୁ ଏସବୁ କାର୍ଯ୍ୟକ୍ରମ ଆମକୁ ସ୍କୁଲ୍ ପାଠ୍ୟକ୍ରମରେ ପିଲାମାନଙ୍କୁ କାର୍ଯ୍ୟ ବି ମିଳିପାରୁଛି ଯାହାଫଳରେ ସେ ସୁବିଧା ଯୋଗ୍ୟତା ପାଉଛନ୍ତି